ହ୍ୟାଲୋ ହଁ ଆପଣ ମିଠା ଦୋକାନୀ କହୁଛନ୍ତି ତ ତ ଆମର ବାହାଘର ଥିଲା ତ ତ ମୁଁ କହୁଥିଲି ଆପଣ ମିଠା ଦେଇଥାନ୍ତେ ମିଠା ଆପଣ କେତେ ଦେଉଛନ୍ତି ହ୍ୟାଲୋ ହଁ ତ ମିଠା କିଲୋ କେତେ କହୁନାହାଁନ୍ତି ହଁ ତ ଗୁଲାବଜାମୁନ୍ ହଉ କି ଯୋଉ ରସଗୋଲା ସେଗୁଡ଼ା ସବୁ କେତେ ଟଙ୍କା ନଉଛନ୍ତି କିଲୋ ହିସାବରେ ଆଉ ଗୋଟାକୁ ହିସାବ କଲେ ଓହୋ ଆଉ ବରା ଆଳୁଚପ ଯେଉଁ ଦେଉଛନ୍ତି ତା' ଦେଉଛନ୍ତି ତରକାରୀ ଦେଉଛନ୍ତି ତ

କେଉଁ ଚଟଣୀ ଆଉ ଗୋଟେ କ'ଣ ରସୁଣ ଚଟଣୀ ଅଛି ବୋଲି ମୁଁ ଶୁଣିଥିଲି ଆପଣଙ୍କର ଏଇଟା ପ୍ରସିଦ୍ଧ କ'ଣ ରହୁଛି ଆଜ୍ଞା ଯେଉଁ ଦହିବରା ଆଳୁଚପ ସିଙ୍ଗଡ଼ା ଏଇଗୁଡ଼ା ସବୁ ଦେଉଛନ୍ତି ତ ଆଉ ଯେଉଁ ରସଗୋଲା ରହୁଛି ଯେଉଁ ସେଟା କ'ଣ ଗୁଲାବଜାମୁନ୍ ରହୁଛି ନା ଯେଉଁ ଛେନାରୁ ଯେଉଁ ରସଗୋଲା ବହୁତ ସାରା ସିରା ପଡ଼ିକି ଯେଉଁ ହେଇଥିବ ସେଗୁଡ଼ା ରହୁଛି ସବୁପ୍ରକାର ମୁଁ କ'ଣ କହୁଥିଲି କି ମୁଁ ନେଇଥାନ୍ତି କିଣିକି ତ ଦୁଇ ତିନି କିଲୋ ଖଣ୍ଡେ ମୋତେ ଦରକାର ଏଇ ପଅରଦିନ ଆଉ ବରା ତରକାରୀ ମାନେ ସବୁ ବରା ତରକାରୀ ଆଉ ରସୁଣ ଚଟଣୀ କହୁଛନ୍ତି କ'ଣ ହଁ ହଁ ଆଜ୍ଞା ଆଜ୍ଞା ହଁ ତ ଆଉ କ'ଣ କ'ଣ ମିଠା ରହୁଛି ଆପଣଙ୍କର ଏକ୍ସଟ୍ରା କ'ଣ ଆଚ୍ଛା ଆଉ ଆପଣ ପୁରା ପିଓର୍ ଯେଉଁ ପିଓର୍ ଛେନାରେ କରୁଛନ୍ତି ତ ଆଉ ସେଥିରେ ସୁଜି ମିଶାଉ ନାହାଁନ୍ତି ତ ହଁ ମୁଁ ଶୁଣିଛି ତ ଆମ ଘରଲୋକ ବି ଯାଇଥିଲେ ଖାଇଥିଲେ କହୁଥିଲେ କ'ଣ ଭଲ ଦେଉଛନ୍ତି ପ୍ରସିଦ୍ଧ ବି ଆଉ ହଁ ମୁଁ ନେବି ତା'ହେଲେ ଆଉ